ମୁଁ ନୂଆଗାଁରୁ ଆସିଛି ଭାଇ ଆଉ ଆପଣଙ୍କ ଦୋକାନରେ କଣ ମିଠାର ଅଫର ଅଛି କି ରସଗୋଲା କି ଅନ୍ୟ କୌଣସି ମିଠା ଅଫର ନାହିଁ କାହିଁ ମୁଁ ତ ସେ ସାହୁ ଦୋକାନରେ ପଚାରିକି ଆସିଲି ମିଠାର ଅଫର ଥିଲା ଆପଣଙ୍କ ଠାରେ ନାହିଁ ଯଦି ଅଛନ୍ତି ଅଛି ବୋଇଲେ କହିଦିଅନ୍ତୁ ମୁଁ ନେଇକି ଯିବି ତିରିଶ କିଲୋ ହଁ ହଁ ନାହିଁ ସେଠି ଏକଚୁଆଲି ବହୁତ ମୁଲ୍ୟ ଥିଲା ତ ସେଥି ପାଇଁ ମୁଁ ଆପଣଙ୍କ ଠାରୁ ସବୁ ଦିନ ନିଏ ତେଣୁ ଆସିଛି ନେବା ପାଇଁ ହଁ ତିରିଶ କିଲୋର ଦରକାର ଥିଲା ହଁ ମୋର ବିବାହ କାର୍ଯ୍ୟ ପାଇଁ ହଁ ଯଦି ଆପଣଙ୍କର ଏଇଟା ଅଛି ତ ପ୍ୟାକ୍ କରିଦିଅନ୍ତୁ ମୁଁ ଏଇନା ପେ'ମେଣ୍ଟ କରିଦେବି ଆଉ ଧରିକି ଯିବି ହଁ ଏଇନା ଜଲ୍ଦି ହଁ କରିଦିଅନ୍ତୁ ମୁଁ ଆପଣଙ୍କୁ ପେ'ମେଣ୍ଟ ଦେଇଦେଉଛି ଆଉ ମୁଁ ଧରିକି ଯିବି ହଁ ରସଗୋଲା ହିଁ ବାସ